ଆମେ ଓଡ଼ିଶାର ଲୋକ ଏବଂ ଆମକୁ ଓଡ଼ିଆ କହିତେ ବହୁତ ଭଲ ଲାଗେ କାରଣ ଆମେ ଓଡ଼ିଆରେ କହିଲେ ଶୀଘ୍ର ବୁଝିପାରୁ ଯେଉଁ ଜିନିଷଟାକୁ ଆମେ କାରଣ ଆମେ ଛୋଟବେଳୁ ଓଡ଼ିଆ କହି ଶୁଣି ବୁଝେଇ ଶିଖି ଆସିଛୁ ଯେହେତୁ ଆମ ଲେଖିବି ଆସୁଛୁ ଓଡ଼ିଆରେ ଏଥିପାଇଁ ଆମକୁ ଓଡ଼ିଆଟା ବହୁତ ସହଜ ଲାଗେ ଆମ ସାଙ୍ଗସାଥିଙ୍କ ସହିତ ବି କଥା ହେଲେ ଏ ଆମେ ଓଡ଼ିଆରେ ଯେମିତି କଥା ହୋଇପାରୁ ଅଲଗା ଭାଷାରେ ସେମିତି କଥା ହୋଇ ବୁଝିବାକୁ ଲେଟ୍ ଲାଗେ କି କହିବାକୁ ବି ଲେଟ୍ ଲାଗେ କିନ୍ତୁ ଓଡ଼ିଆ ହେଲେ ଆମକୁ ଶୀଘ୍ର ଲାଗେ କହିବାକୁ ବି ବୁଝିବାକୁ ବି ସେଥିପାଇଁ ଓଡ଼ିଆ ଆମକୁ ବହୁତ ହୁଏ ଏବଂ ବାହାରକୁ ବି ଗଲେ ଆମେ ଧରାଯାଉ ଓଡ଼ିଆରେ କହୁଥାଉ ତେବେ ଓଡ଼ିଶା ବାହାରେ ଏ ଲୋକମାନେ ଆମକୁ ଜାଣନ୍ତି ଯେ ନା ଏମାନେ ହେଉଛନ୍ତି ଓଡ଼ିଶାର ଲୋକ ଯେହେତୁ ଆମେ ଓଡ଼ିଆରେ କଥା ହେଉ ସେଥିପାଇଁ ଆମକୁ ବହୁତ ଖୁସି ଲାଗେ ଯେହେତୁ ସେମାନେ ଜାଣିପାରନ୍ତି ଯେ ଆମ ଭାଷାରୁ ଆମକୁ ଜାଣିପାରନ୍ତି ଯେ ଏମାନେ ଓଡ଼ିଶାର ଲୋକ ଏମାନେ ଓଡ଼ିଆ ଏମାନଙ୍କ ହିନ୍ଦୁ ଧର୍ମ ସେହିଭଳି ଆମକୁ ବହୁତ ଗର୍ବ ଖୁସି ଲାଗେ କାରଣ ଲୋକମାନେ ନ କହିବା ଆଗରୁ ହିଁ ଆମକୁ ଜାଣିପାରନ୍ତି ଯେ ଏମାନେ ହେଉଛନ୍ତି ଓଡ଼ିଆ